ଆମ ଓଡ଼ିଆ ସଂସ୍କୃତିରେ ସମ୍ବଲପୁରୀ କଳାକୃତି ଖୁବ୍ ପରିଚିତ ସମ୍ବଲପୁରୀ ଶାଢ଼ୀ ସମ୍ବଲପୁରୀର ଯେତେକ ଶାଢ଼ୀ ହସ୍ତ ତିଆରି ଶାଢ଼ୀ ଖୁବ୍ ବେଶୀ ମୂଲ୍ୟରେ ବିକ୍ରୀ ହୋଇଥାଏ ଏବଂ ତାହାକୁ ଶିଳ୍ପୀମାନେ ଖୁବ୍ କଷ୍ଟ କରି ବନେଇଥାନ୍ତି ସମ୍ବଲପୁରୀ ନୃତ୍ୟରେ ଯେଉଁମାନେ ବି ଆଜି ପର୍ଯ୍ୟନ୍ତ ନୃତ୍ୟ ପରିବେଷଣ କରିଛନ୍ତି ସେମାନେ ସମସ୍ତେ ସମ୍ବଲପୁରୀ ବେଶ ପୋଷାକ ପିନ୍ଧିକି ହିଁ ଏହି ନୃତ୍ୟଟିକୁ ପରିବେଷଣ କରନ୍ତି ସମ୍ବଲପୁରୀ ହେଉଛି ଏକ ନିହାତି ବେଶ୍ ଭଲ ଏକ ଡିଜାଇନ୍ର ଶାଢ଼ୀ ସେ ଶାଢ଼ୀଟି ଦେଖିବାକୁ ଖୁବ୍ ମନୋରଞ୍ଜନ ସେଥିରେ ବହୁପ୍ରକାରର ଆକୃତି ସବୁ ଚିତ୍ରିତ ହୋଇଥାଏ ତାହା ଦେଖିବାକୁ ଖୁବ୍ ଭଲ ଲାଗେ